ହଁ ଭାଇ ଆମର ଚା' ଅଛି ଆଉ ତା' ସହିତ ଇଏ କେକ୍ ଅଛି ହୁଁ ହୁଁ

ଆଉ ଇଏ ଆମର ବିସ୍କେଟ୍ କେତେ ଆସିବ

କିଛି ନାଇଁ ଏଇଟା ଚା ବିସ୍କେଟ୍ ଇଏ ସବୁ ଆଉ ଆମର ତା' ସହିତ ଭେରାଇଟି କ'ଣ ଖୋଲି ଦେଇଛନ୍ତି ଆଜ୍ଞା ଆମର ହୁଁ ଖରାଦିନ ନିହାତି ଚା' କିଏ ଟିକିଏ ପିଇବା ପୂର୍ବରୁ ପାଣି ଟିକିଏ ଦରକାର ନାଇଁକି ଆଉ ଆମର ଧର ଚା' ଚା' ପିଇବା ଜାଗାରେ ଆମର କଫି କଫି କିଏ ଗୋଟେ ଅର୍ଡ଼ର୍ କଲା କଫି କଫି ବି ଆପଣ ବନେଇ ପାରିବେ କି ଆଜ୍ଞା ଆଜ୍ଞା ଆପଣ ନିଶ୍ଚିନ୍ତ ଆଜ୍ଞା

ଅହୋ ଆପଣ ପ୍ରାୟ ଦୋକାନ ଏଠି କେତେ ବର୍ଷ ହେଲା ଦେଲେଣି ଭଲ ଚାଲିଛି ନାଇଁ କି ହଁ କାରଣ ଆପଣ ଯେହେତୁ ଭେରାଇଟି ଆପଣ ଯେହେତୁ ବେପାର କରୁଛନ୍ତି ଭେରାଇଟି ଜିନିଷ ସବୁ କିଛି ରଖିଛନ୍ତି ଆପଣଙ୍କର ଭଲ ଚାଲିଥିବ ନାଇଁକି ଆଜ୍ଞା ଖରାଦିନେ ଆପଣଙ୍କର ତ ଯେଉଁ ଚା' ହେଲେ ଆପଣଙ୍କର ଖରାଦିନ ଯେହେତୁ ଚା'ଟା ଜାଗାରେ ଆପଣଙ୍କର ଥଣ୍ଡା ପାଣି ପାଉଚ୍ ଯେଉଁ ଜିନିଷ ଯେତିକି ବେଶୀ ସେଲିଙ୍ଗ୍ ହେଉଥିବ

ଆଜ୍ଞା ଆଜ୍ଞା ଆଜ୍ଞା କାରଣ ଆମର ଗାଁ ଗହଳିରେ ଆମର ପ୍ରାୟତଃ ଥଣ୍ଡା ଜାଗାରେ ରହିଛି ଗାଉଁଲି ସୋଢ଼ା ଆମର ଘୋଳ ଦହି ଘୋଳ ଦହି ନାଇଁକି ଏଇ ଜିନିଷ ବେଶୀ ଚାହିଦା ଖରାଦିନ ଯେହେତୁ ଏଇ ଜିନିଷଟା ବେଶୀ ଚାହିଦା ଆମର ଏଠି ଗାଁ ଗହଳିରେ ଆମର ସବୁ ଜାଗାରେ ଏ ଜିନିଷଟା ଚାହିଦା ବେଶୀ ଆପଣଙ୍କର ପ୍ରାୟତଃ ଏଠି ତ ଛକ ଉପରେ ଯେହେତୁ ଚାରି ଛଅଟା ଦୋକାନ ଆପଣଙ୍କର କେମିତି କଣ ବେପାର ଭଲ କେମିତି ରହୁଛି କି କ'ଣ ଦିନକୁ ଦିନକୁ ପ୍ରାୟତଃ ଆପଣଙ୍କର କେତେ କ'ଣ ଇଏ ହେଇଯାଉଛି ଖର୍ଚ୍ଚପାଣି ଯେହେତୁ ଏଇଟା ଆଜ୍ଞା କାହିଁକିନା ଏଇ ଜିନିଷ ଆମ ଆସିଛୁ